ଦେଶରେ ଉପଲବ୍ଧ ଡାକ୍ତରଖାନା ଏବଂ ଚିକିତ୍ସା ସେବା ବହୁ ଉନ୍ନତ ଓ ବିକଶିତ ହେଲାଣି ପୂର୍ବ ଅପେକ୍ଷା ଏହା ବହୁ ବିକଶିତ କିନ୍ତୁ ଧନୀ ଲୋକମାନେ ଭଲ ଡାକ୍ତରଖାନାରେ ଚିକିତ୍ସିତ ହୋଇପାରୁଛନ୍ତି ମାତ୍ର ଗରିବ ଲୋକମାନେ ଭଲ ଡାକ୍ତରଖାନାରେ ଚିକିତ୍ସିତ ହୋଇ ପାରୁନାହାନ୍ତି ଆଗ ଅପେକ୍ଷା ଡାକ୍ତରଖାନାରେ ବହୁ ପଇସା ନେଉଛନ୍ତି କୋଭିଡ଼ ମହାମାରୀରେ କେହି କାହାକୁ ଛୁଉଁ ନଥିଲେ ଏହି ରୋଗଟି ଆମ ମାନଙ୍କ ମଧ୍ୟରେ ଭୟ ଜାତ କରିଥିଲା ଆମ ଆଞ୍ଚଳର ରେ ମଧ୍ୟ ବହୁ ଲୋକ ଏହି ରୋଗରେ ପୀଡ଼ିତ ହୋଇଥିଲେ ଆମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଉନ୍ନତ ହେଲାଣି କିନ୍ତୁ ଡାକ୍ତରଙ୍କ ଅଭାବ ଓ ଡାକ୍ତରୀ ଜିନିଷ କିଛି ନାହିଁ ତେଣୁ ଲୋକମାନେ ବଡ଼ ରୋଗର ଚିକିତ୍ସା ପାଇଁ ବାହାରକୁ ଯାଆନ୍ତି ଆମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବାକୁ ଆହୁରି ଉନ୍ନତ କରିବା ଦରକାର